ସାଧାରଣତଃ ବୟସ୍କ ଲୋକମାନେ ଶାରୀରିକ ପାରିଶ୍ରମିକ ଖେଳ ଖେଳିବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ଖେଳନ୍ତି ବି ନାହିଁ କେବଳ ବୟସ୍କ ଲୋକମାନେ ଗୃହ ଭିତର ସମ୍ବନ୍ଧୀୟ ଖେଳଗୁଡ଼ିକ ଖେଳିଥାନ୍ତି ଗୃହ ଭିତର ସମ୍ବନ୍ଧୀୟ ଖେଳ ମଧ୍ୟରେ ଯେମିତିକି ତାସ ପଶା ଲୁଡୁ ଚେସ୍ କ୍ୟାରମ୍ ଏହିସବୁ ଖେଳ ଗୁଡ଼ିକ ଆମ ବୟସ୍କ ଲୋକମାନେ ଗୃହ ଭିତରେ ଖେଳନ୍ତି